ଆଜ୍ଞା ଆଜ୍ଞା ଆମେ ଏଇଟା କଲୁ କାଲିଠୁ ଖୋଲିଛୁ କାଲିଠୁ ଆମେ ଖୋଲିଛୁ ଦହିବରା ଇଏଟା ଶହେ ପ୍ଳେଟ୍ ହେଇପାରିବ ଭାବିକି କହୁଛି ରୁହ ଦେଖୁଛି ଆଉ ପ୍ଳେଟ୍ ଆମର ପଚାଶ ଟଙ୍କା ଲାଗୁଛି ଏଠି ହଉ ହଉ ରାଗ ଦରକାର ନା ସାଧା ପ୍ୟାମେଣ୍ଟ୍ ସାଙ୍ଗେସାଙ୍ଗେ ଦରକାରେ କ୍ୟାସ୍ ନା ଫୋନ୍ ପେ ଦେବ କ୍ୟାସ୍ ନା ଫୋନ୍ ପେ କ୍ୟାସ୍ ଦେବନା ଫୋନ୍ ପେ ହଉ ପଇସା ଆମର ସାଙ୍ଗେସାଙ୍ଗେ କିନ୍ତୁ ଦରକାର୍ ଜିନିଷ ପୁରା ସ ହଁ ନା ନା ଜିନିଷ ଆମର ଏଠି ପୁରା ଭଲ ନା ନା ଜିନିଷ ଆମର ଏଠି ପୁରା ଭଲ ଆପଣ ଆସିବେ ନା ନେବାକୁ ନା କାହାକୁ ପଠେଇବେ ଲୋକ ପଠେଇବେ ତାହେଲେ କାଲି ଆପଣ ଦଶଟା ବେଳେ ପଠେଇଦେବେ ଲୋକଙ୍କୁ ଯିଏ ନେବାକଥା ତା ହାତରେ ପଇସା ପଠେଇଥିବେ ଆମେ ପ୍ୟାକ୍ କରି ରଖିଥିମୁ ଆପଣଙ୍କୁ ଦେଇଦେମୁ ଆଉ ନା ନା ତମର ସାଧା ଦରକାର ନା ମାନେ ସାଧା ନା ରାଗ କାଲି କାଲି ଦଶଟା ଭିତିରେ ଆପଣ ଆମକୁ କଲ୍ କରିବେ କଲ୍ କରିକି ପଠେଇବେ ପିଲାଙ୍କୁ ଆମେ ତାପରେ ପ୍ୟାକିଙ୍ଗ୍ କରି ଦେଇଦେମୁ ଆଉ